ଭାରତ ସମାଜରେ ଅନେକ ଧର୍ମର ଲୋକ ବସବାସ କରନ୍ତି ଯେମିତି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଶିଖ୍ ଏଇ ଧର୍ମର ଲୋକମାନଙ୍କ ଭିତରେ ଧର୍ମୀୟ ଭାବନା ଦେଖାଯାଇଥାଏ ଯାହା ଫଳରେ ବହୁତ ଗଣ୍ଡଗୋଳ ଦେଖିବାକୁ ମିଳେ ମତେ ମୁସଲମାନଙ୍କର ପର୍ବ ପର୍ବାଣି କମ ଥିବାରୁ ଭଲ ଲାଗେ ଏହି କାହିଁକି ନା ତାଙ୍କର ପୂଜା ପର୍ବାଣିରେ କମ ପଇସା ଖର୍ଚ ହୋଇଥାଏ ସେମାନେ ଏକଜୁଟ ହୋଇ ରୁହନ୍ତି ଏଥିପାଇଁ ପ୍ରତି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ହାତରେ ହାତ ମିଶାଇ କାନ୍ଧରେ କାନ୍ଧ ମିଶାଇ ଚଳିଲେ ଆମ ଦେଶ ବହୁତ ଆଗକୁ ଯିବ